ମୁଁ ସାଧାରଣତଃ ମାଧ୍ୟାନ୍ନ ଭୋଜନରେ ଭାତ ତା ସହିତ ତରକାରୀ ଗୋଟେ ଡାଲମା ଡାଲିରେ ଆଳୁ ପକାଇଥାଏ ବାଇଗଣ ପକାଇଥାଏ ବିଲାତି ପକାଇଥାଏ ଏମିତି ଗୋଟେ ଡାଲମା ବନାଇଥାଏ ଗୋଟେ ଭଜା ବନାଇଥାଏ ଆଉ ଗୋଟେ ନିହାତି ସିଏ ଯାହାବି ଶାଗ ହେଇଥାଉ ସେ ଶାଗ ଗୋଟେ ପ୍ରକାର ଆଇଟମ୍ ରଖିଥାଏ ତ ମାଧ୍ୟାନ୍ନ ଭୋଜନ କଥା ଗଲା ଏତିକି ତା'ପରେ ରାତ୍ରି ଭୋଜନ ଆସିଲା ରାତ୍ରି ଭୋଜନରେ ସାଧାରଣତଃ ଯଦି ମାଧ୍ୟାନ୍ନ ଭୋଜନର କିଛି ବଳି ଯାଇଥାଏ ସେରାକୁ ପଖାଳ କରି ଦିଆଯାଇଥାଏ ଏବଂ ସେ ପଖାଳ କିଛି ଥାଏ ଏବଂ ଯିଏ ପଖାଳ ନଖାଆନ୍ତି ତାଙ୍କ ପାଇଁ ରୁଟି ବନାଯାଏ ରୁଟି ଆଉ ଭଜାଟା ବିଭିନ୍ନ ପ୍ରକାର ପନିପରିବା ମିଶାଇକି ମାନେ କରନ୍ତୁ ବିନ୍ସ୍ ଆଳୁ କି ନାଡ଼ୁକା ଏଇ ଟାଇପ୍ର ପରିବା ଆଣିକି ଭଜା କରିକି ଆଉ ଆମେ ରୁଟି ଆଉ ଭଜା ଖାଇଥାଉ କିଏ ଦିନ ରାତିରେ ବି ଡାଲମା ହେଇଥାଏ ତ ସେଇ ସବୁ ରୋଷେଇ କରୁ ଆଉ